ମୋ ପିଲାଦିନର ସ୍ମୃତି ବହୁତ ଅନେକ ସେଥିମଧ୍ୟରୁ ମୁଖ୍ୟ ସ୍ମୃତି ହେଉଛି ଯେ ଆମେ କ୍ଲାସରେ ପାଠ ପଢ଼ିଲାବେଳେ ଥରେ ସାରଙ୍କଠି ବାଇଡ଼ଙ୍କ ମାରିଦେଇଥିଲୁ ସେଥିପାଇଁ ସାର ଆମ ଉପରେ ବହୁତ ରାଗିଥିଲେ ଆମେ ଦଶ ବାର ଜଣ ପିଲା ମିଶି ପ୍ରତେକ ଚେୟାର ଟେବୁଲରେ ବାଇଡ଼ଙ୍କ ପକାଇଦେଇଥିଲୁ ସାର ଯେତେବେଳେ ଆସି ଚେୟାରରେ ବସନ୍ତି ବହୁତ କୁଣ୍ଡେଇ ରାମ୍ପି ହେଲେ ଆମେ ସେଦିନ ସ୍କୁଲ କୁ ଆସିନଥିଲୁ ଏବଂ ଏଇ କଥା ଆମ ଘରକୁ ଗଲା ଏବଂ ବାପା ଯେବେ ଯାଇଁଲେ ଯେ ଆମେ ସାରଙ୍କଠି ବାଇଡ଼ଙ୍କ ମାରିଦେଇଛୁ ବୋଲି ଘରେ ବାପା ଆମକୁ ନିର୍ଧୁମ ପିଟିଲେ ଏବଂ ସାରଙ୍କୁ ଭୁଲ ମଗେଇଲେ ଆମେ ସାରଙ୍କୁ ଭୁଲ ମାଗିଲୁ ଯେ ଆମକୁ ଦୋଷ କ୍ଷମା କର ଆଉ ଜୀବନରେ ଏପରି ଭାବରେ ଆଉ ଭୁଲ କରିବୁ ନାହିଁ ତେଣୁ ସାର ବସି ଆମ ଦୋଷ କ୍ଷମା କଲେ ଏବଂ କହିଲେ ଜୀବନରେ ଏଭଳି ଭୁଲ କରିବ ନାହିଁ କାରଣ ଗୁରୁଙ୍କ ପ୍ରତି ଏଭଳି ବ୍ୟବହାର କେବେ କରାଯାଏ ନାହିଁ ଆମେ ତେଣୁ ନିଜକୁ ନିଜେ ଆମେ ନିର୍ଦ୍ଦୋଷ ସାବ୍ୟସ୍ତ କରି ଅନୁତାପ କରି ଭବିଷ୍ୟତରେ ଏଭଳି ଏକ ଦୋଷ ନ କରିବୁ ଆମେ ସାରଙ୍କୁ ଭୁଲ ମାଗିଲୁ